ମୋର ପସନ୍ଦିତା ଓଡ଼ିଆ ଶବ୍ଦ ଗୁଡ଼ିକ ହେଲା କର ଖାଇବି ବସିବି ନଇଁକି ଉଠିବା ଶୋଇବା ସକାଳ ଇତ୍ୟାଦି କାରଣ ଏହି ଶବ୍ଦ ଗୁଡ଼ିକ ମୋତେ ଶୁଣିବାକୁ ଭଲ ଲାଗେ ମୋର ପସନ୍ଦିତ ଖଣ୍ଡ ବାକ୍ୟ ହେଉଛି ଉଠେ ଯାଏ ଖାଏ ବସେ ଇତ୍ୟାଦି ମୁଁ ଓଡ଼ିଆ ମୂଳ ବକ୍ତା ହୋଇ ଗର୍ବିତ କାହିଁକି ନା ମୋତେ ଓଡ଼ିଆ ଭାଷା କହିବା ପାଇଁ ଓ ଶୁଣିବା ପାଇଁ ଭଲ ଲାଗେ